ଢେଙ୍କାନାଳ ଜିଲ୍ଲାରେ ଆମର ମନୋରଞ୍ଜନ କରିବାପାଇଁ ମୁଖ୍ୟତଃ କ୍ରିକେଟ ଖେଳ କବାଡ଼ି ଖେଳ ଭଲି ଖେଳ ସପ୍ତସର୍ଯ୍ୟା ଆଉ ହେଉଛି ଆମର ବଗିଚା ବଗିଚାରେ ଦୋଳି ଅଛି ଖସଡ଼ା ଅଛି ଦୁନିଆ ଫୁଲ ଗଛ ଅଛି ସୁନ୍ଦର ସୁନ୍ଦର ଫୁଲ ଫୁଟିଛି ଫିଲ୍ମ ହଲ୍ ଅଛି ତାକୁ ଦେଖି ଆମେ ମନୋନୀତ ହେଉ ତାପରେ ଆମର ବୁଲିବା ପାଇଁ ଛୋଟଛୁଆ ଙ୍କୁ ବି ସାଙ୍ଗରେ ନେଉ ତାଙ୍କୁ ଦୋଳି ଖେଳାଉ ତାଙ୍କୁ ଫୁଲ ଛିଣ୍ଡେଇ ଦେଖାଉ କି ସୁନ୍ଦର ଫୁଲ ଫୁଟିଛି ତାକୁ ଦେଖି ଛୋଟପିଲା ମାନେ ବି ମନ ଖୁସି କରନ୍ତି ବୟସ୍କ ଲୋକ ମାନେ ସିଏ ତାଙ୍କର ଏକ୍ସର୍ସାଇଜ଼ ନିମନ୍ତେ ଚାଲିବାକୁ ଯାଆନ୍ତି ରୋଗ ତାଙ୍କର କମେ ତାଙ୍କ ମନ ବି ଖୁସି ହୁଏ ସେମାନେ ବି ବୁଲି ଆସନ୍ତି